ଆମ ଅଞ୍ଚଳ ନିକଟରେ ରହୁଥିବା ବଣ୍ଡା ସାନ୍ତାଳ ଶବର ବନ୍ତଳ ଏମାନେ ହେଉଛନ୍ତି ଆଦିବାସୀ ଜାତିର ସେମାନେ ଆମର ପାହାଡ଼ିଆ ଅଞ୍ଚଳରେ ରହିଥାନ୍ତି ଯେମିତିକି ଜଙ୍ଗଲ ଝରଣା ଦେଇକି ଜଙ୍ଗଲ ଭିତରକୁ ଯାଇକି ପାହାଡ଼ିଆ ଅଞ୍ଚଳରେ ରହିଥାନ୍ତି ତାଙ୍କର କୃଷି ତାଙ୍କର ଶିକ୍ଷା କ୍ଷେତ୍ରରେ କହିବାକୁ ଗଲେ ଯେହେତୁ ସେ ଜଙ୍ଗଲ ଏରିୟାରେ ରହିଥାନ୍ତି ସେଠାକୁ ବେଶି ଲୋକ ଶିକ୍ଷକ ସେଠାକୁ ଯାଆନ୍ତି ନାହିଁ ତା'ସହିତ ବିଦ୍ୟାଳୟ ମଧ୍ୟ ତାଙ୍କ ସେପଟେ ଗୋଟିଏ ମାନେ ବେଶି ଦେଖିବାକୁ ମିଳେନାହିଁ ତା'ସହିତ ସ୍ଵାସ୍ଥ ଉପରେ କହିବାକୁ ଗଲେ ସେମାଙ୍କର ଦେହ ଖରାପ ହେଲେ ସେ ସହରକୁ ଆସିପାରନ୍ତି ନାହିଁ ଆସିବା ବାଟରେ ତାଙ୍କୁ କେତେ ଗୁଡ଼ିଏ ସମ୍ମୁଖୀନ ହେବାକୁ ପଡ଼ିଥାଏ ଯେମିତିକି ଝରଣା ଡେଇଁ ଆସିବା କିମ୍ବା ଖାଲ ଢିପ ରାସ୍ତା ଦେଇ ସେମାନେ ସହରକୁ ଆସିବେ ସହରକୁ ଆସିବା ପାଇଁ ତାଙ୍କର ଗାଡ଼ି ମଧ୍ୟ ନଥାଏ ଏସବୁର ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି